ଭାରତର କିଛି ପ୍ରସିଦ୍ଧ ନୃତ୍ୟ ଶୈଳୀ ହେଉଛି ଯେପରି ଓଡ଼ିଶୀ ଭାରତନାଟ୍ୟମ ଛଉ ସମ୍ବଲପୁର ଇତ୍ୟାଦି ତା'ପରେ ପ୍ରତ୍ୟେକ ରାଜ୍ୟର ମାନେ ନିଜ ନିଜର ଶୈଳୀ ଅଲଗା ଅଲଗା ତା'ପରେ ଭାରତର ଜଣେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ହେଉଛନ୍ତି ଗୁରୁ କେଳୁଚରଣ ମହାପାତ୍ର ଯାହାଙ୍କର ଚାରି ପାଞ୍ଚ ବର୍ଷ ହେବ ମୃତ୍ୟୁ ହୋଇଯାଇଛି ତା'ପରେ ସିଏ ଓଡ଼ିଶୀ ପାଇଁ ପ୍ରସିଦ୍ଧ ଥିଲେ ସିଏ କେବଳ ଭାରତରେ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭାରତ ନେଇ ପହଞ୍ଚିଛନ୍ତି ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସେ ପ୍ରସିଦ୍ଧ ହୋଇଛନ୍ତି ସେପରି ଆଉ ଜଣେ ହେଉଛନ୍ତି ଆମର ସଙ୍ଗୀତା ସଙ୍ଗୀତା ପାଣିଗ୍ରାହୀ ସେ ମଧ୍ୟ ବହୁତ ମାନେ ବହୁତ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଏହି ତାଙ୍କର ଓଡ଼ିଶୀ ମାନେ କଳାକାର୍ଯ୍ୟ ଯେଉଁ ଆମ ରହିଲା ଗୁରୁ କେଳୁଚରଣ ମହାପାତ୍ର ତାଙ୍କ ଏଇ ଯେଉଁ ଓଡ଼ିଶୀ କାରୁକାର୍ଯ୍ୟ ପାଇଁକି ନା ଯେଉଁ ଓଡ଼ିଶୀ ନୃତ୍ୟ ସେ ଯେଉଁ କରନ୍ତି ତାଙ୍କର ସିନା ମୃତ୍ୟୁ ହେଇଯାଇଛି ସେ ଏବେ ବିି ଆମ ସମସ୍ତଙ୍କ ମଧ୍ୟ ଜୀବିତ ଅଛନ୍ତି ସେ ଆମ ଭାରତକୁ ବହୁତ ଉଚ୍ଚାର କରିନ୍ତି ଯେପରି ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ଯେପରି ଆମ ପାଇଁ ପ୍ରସିଦ୍ଧ ଭାରତରେ ସେହିପରି ସେ ମଧ୍ୟ ପ୍ରସିଦ୍ଧି ଲାଭ କରୁଛନ୍ତି ତାଙ୍କ ପାଇଁ ତାଙ୍କୁ ମଧ୍ୟ ଓଡ଼ିଶାକୁ ପ୍ରତ୍ୟେକ ଲୋକ ପ୍ରତି ଭକ୍ତି ଜାଣନ୍ତି ଧନ୍ୟବାଦ